ହଁ ମୁଁ ଏଠିକା ନୂଆ ଅଛି କ'ଣ ଆପଣ କ'ଣ ବରାଫରା ବିକ୍ରି କରୁଛନ୍ତି ଆଉ ମିଠା କ'ଣ କ'ଣ ମିଠା ଅଛି ହଁ ରସଗୋଲା କିଲୋ କେତେ ନାଇଁ ନାଇଁ ଆପଣଙ୍କର ଏଠି କେଉଁଠି ପାଖରେ ଭଲ ବରା ଦୋକାନ ଅଛି କହିବେ ଭଲ ରସୁଣ ଚଟଣୀ ବି ଦେଉଛନ୍ତି ହୁଁ ସାର୍ କି କି ବରା ଅଛି କି କି ବରା କ'ଣ କ'ଣ ବରା ଅଛି ତାଙ୍କ ପାଖରେ ଆଜ୍ଞା କେତେ ଟଙ୍କା ତାଙ୍କ ଦୋକାନରେ କ'ଣ ବରା ଫେମସ୍ କି ଆଜ୍ଞା ଆଉ ଆପଣ ମିଠା ଦେଇ ଦିଅନ୍ତୁ କିଲେ ଖଣ୍ଡେ ମୁଁ ନେଇଯିବି ଆଉ ତାଙ୍କ ବରା ଦୋକାନକୁ ଯିବି ପୋଡ଼ କେତେ ରେଟ୍ ଅଛି ହୁଁ ସିଏ ଏତେ ରେଟ୍ କ'ଣ କହୁଛନ୍ତି ଟିକିଏ କମାନ୍ତୁ ହୁଁ ଆମେ ଏମିତି କିଲେ ନେବୁ ଆପଣ ଟିକିଏ କମେଇବେ ନା ରେଟ୍ ଆଉ ଆଉ କ'ଣ ଅଛି କୁହନ୍ତୁ ନହେଲେ ଆପଣ ତ ବହୁତ ରେଟ୍ କହୁଛନ୍ତି ଟିକିଏ କମାନ୍ତୁ ହଁ ଆପଣଙ୍କ ଦାନାଦର ଆଉ କାଲାଜାମ ରେଟ୍ କେତେ ହେଉ ଗୋଟିଏ ଦିଅନ୍ତୁ ତ ଖାଇବା ପାଇଁ ଦେଖିବା କେମିତି ଲାଗୁଛି ହଁ ଭଲ ଲାଗୁଛି ଟେଷ୍ଟ ଅଛି ହେଉ ଟିକିଏ ଦେଇଦିଅନ୍ତୁ ସେହିଥିରୁ ଆଉ ଗୋଟିଏ କେଜି ଦେଇଦିଅନ୍ତୁ ଆଉ ଆଉ କିଛି ମିଠା ଆଉ କ'ଣ ଅଛିକି ଆଉ ଅଲଗା କିଛି ମିଠା ଷ୍ଟିମ୍ ଫିମ୍ ଅଛି ଷ୍ଟିମ୍ ଅଛି ହେଉ ଦେଇଦିଅନ୍ତୁ କିଲେ ଖଣ୍ଡରୁ ଆଉ ତା' ଦେହରୁ